ହଁ ହ୍ୟାଲୋ କେତେ ଫୋନ୍ କରୁଛ ତମେ କେତେବେଲେ ଆସିବ ଆମର୍ ଯିବାର୍ ଅଛେ ଦୁଇ ଦିନ ତିନି ଦିନ ହେଲାନ ଫୋନ୍ କରୁଛ ଯିବାର୍ ଲାଗି ଆମର୍ କାମ୍ ଅଛି ବୋଲି ତମକୁ ଏତେ ଫୋନ୍ କରୁଛୁ ଆଉ ଫୋନ୍ ଉଠଉଛ ଆରୁ ହଁ ଜିମି ଜିମି କହୁଛ କେତେ କଥା ବେଲେ ନାଇଁ ଆସୁଛ ଆଉ ତମକୁ ତ ଏତେ ଅପେକ୍ଷା ନୁ ଡାକୁଛୁ ଆଉ ତମେ ପହଞ୍ଚି କିରି ଆମକୁ ଟିକେ ନେଇ କରି ଛାଡ଼ି ଆଇବ ଆଉ ଡ୍ରାଇଭର୍ ମାନେ ତ ସବୁ ଏନ୍ତା କରି କରି ଆଉ କରି କରି ଠକସନ୍ ଆଜି ଯାଉଛୁଁ ଆଜି ଯାଉଛୁଁ ବୋଲି କରି ଆଉ ପହଞ୍ଚିଲା ଲେକେ ତାହାକୁ ବହୁତ ଟାଇମ୍ ଲାଗ୍ସି ବୋଲେ ଏନ୍ତା ନାଇଁ କର ଆମର୍ ଏମର୍ଜେନ୍ସି କାମ୍ ଅଛି ଆଉ ଟିକେ ତମେ ଜଲ୍ଦି ଆସ ଆସିଲେ ତମେ ଆମେ ଏଇ ଜାଗାକେ ପହଞ୍ଚି ଗଲେ ତମେ ଫିର୍ ଛାଡ଼ି ନେଇ କରି ପଛେ ପଲେଇ ଆସ ଫେର୍ ତୁମର୍ କାମ୍ ସାରିକରି ଆମେ ଆମର୍ କାମ୍ ବି ସାରିକରି ଆମେ ଫୋନ୍ କଲେ ତମେ ଯିବ ଆର୍ ଆମକୁ ସେ ଜାଗାନୁ ନେଇକରି ଆସବ ଏତିକି ଲାଗି କେତେ ଡାକୁଛୁ ଯେ ଯଉଛେ ଯଉଛେ କହୁଛ ଆଉ କେତେବେଲେ ନ ଆସୁଛ ଏଇ ଦେ ପହଞ୍ଚିଲ ଏଇ ଦେ ପାଖ କେ ଆଇଲ ଆଦେ ଆଉ ପହଞ୍ଚିମି ଆ ଦେ ଆଉ ଦଶ ମିନିଟ୍ ଗଲେ ପହଞ୍ଚିମି କହୁଛ ଆଉ ଦୁଇ ଦିନ୍ ଧରି କରି ଫୋନ୍ କର୍ମୁ ବୋଲି ଯଉଛେ ଯଉଛେ କହୁଛ ଆଉ ନାଇଁ ଆସୁଛ ଜଲ୍ଦି ତମେ ଆସ